ମୁଁ ଫଟୋ ଉଠିବା ପାଇଁ ସବୁଜ ଚିତ୍ରକୁଣ୍ଡା ଡ୍ୟାମ୍ ଜାନବାଇ ବ୍ରିଜ୍ ସତିଗୁଡ଼ା ଡ୍ୟାମ୍ ବନ୍ଦ ଆଉ ସବୁ ବହୁତ ସାରା ଜାଗା ଯାଇଥିଲି ସବୁ ତାପରେ ଆଉ ଫଟୋ କାଢ଼ିବା ପାଇଁ ଆପଣ ଭାରତରେ ମୁଁ ଯିବାକୁ ଇଚ୍ଛା ଦାର୍ଜିଲିଂ ତା'ପରେ ମନାଲି କୋରାପୁଟ ତା'ପରେ କାଶ୍ମୀର ବହୁତ ଇଚ୍ଛା ଅଛି ସେଠି ଯାଇକରିନା ଫଟୋ କାଢିବା ପାଇଁ

ତା'ପରେ ଅଛି ହିମାଞ୍ଚଳ ପ୍ରଦେଶ ବହୁତ ମୋର